ଆଜ୍ଞା ଆଜ୍ଞା ଆଉ ଏପଟେ ଗୁଡ଼ାଏ କାମରେ ବ୍ୟସ୍ତ ଅଛି ଆଉ କୁଆଡ଼େ ଆଉ ମାନେ ସମୟ ମିଳୁଛିନା ଯିବାପାଇଁ ଆଉ କାମ ତ ସରିଗଲା ଆଉ ଆପଣଙ୍କର ବି କିଛି ପଇସା ରହିଗଲା ଆପଣ ଏପର୍ଯ୍ୟନ୍ତ ଦେଲେନି ଆଉ ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ତା'ହେଲେ ଠିକ୍ ଅଛି ଆପଣ ମୋତେ ଜଣାଇବା କଥା ଆଉ ଠିକ୍ ଅଛି ଲେଟ୍ ଆଉ ଗୋଟେ କାମ କରନ୍ତୁ ମୁଁ ଏପଟେ ଟିକିଏ କାମରେ ବ୍ୟସ୍ତ ଅଛି ଆଉ ଦଶଦିନ ଖଣ୍ଡେ ମୋତେ ଏପଟେ କାମରେ ମାନେ ଫ୍ରି ହେଇଯିବି ଫ୍ରି ହେଇଗଲେ ମୁଁ ଭାବୁଛି ଦୁଇ ଜଣ ଖଣ୍ଡେ ଲେବର ନେଇକି ଯିବି ଆଉ ତାଙ୍କୁ ଦେଖେଇଦେବି କ'ଣ କ'ଣ ପ୍ରୋବ୍ଲେମ୍ ଅଛି ଦେଖିଦେବା ଦେଖେଇଦେଇକି ଆଉ ଆଉ ଗୋଟେ କାମ କରୁନାହାନ୍ତି ଇଏ ଯେଉଁ ଆଗରୁ ଯେଉଁ ପଇସାଟା ଥିଲା ବାକି ସେଇଟା ସେ କୋଡ଼ିଏ ହଜାରଟା ଟିକିଏ କ୍ଲିୟର କରିଦିଅନ୍ତୁ ଆଉ ତାପରେ ବି ଏପଟେ ଯେଉଁ ଯାହା ଯାହା ସବୁ ଅଛି ସବୁ ସାରିଦେବା ସାରିଦେଲା ପରେ କ'ଣ କ'ଣ ଲାଗୁଛି ମାଟେରିଆଲ୍ସ କ'ଣ ଲାଗିବ ମାନେ ଦେଖିକି ମାନେ କ୍ଲିୟର କରିଦେବା ଆଉ କ'ଣ ଆଚ୍ଛା ଯେଉଁ କହୁଛନ୍ତି ଯେଉଁ ମାନେ ଛାତ ତଳଟା ଯେଉଁ ଓଦା ରହୁଛି ଆପଣଙ୍କର ଛାତ ଉପରଟା କ'ଣ ମାନେ ଅଛିକି ମାନେ ଡାଉନ ଭଳିଆ କିଛି ଅଛି କି ପାଣି ଜମା ହେଇକି ରହୁଛି ସେଇ ଜମା ହଁ ସେଇ ଜମା ହେଉଛି ବୋଲି ପାଣିଟା ସେଇଟା ସକ୍ କରୁଛି ତଳୁ ଦେଖିଆ ସେଇଟା ଉପରେ ଟିକିଏ ଡ୍ରିଲ୍ ମାରିକି ଆଉ ଟିକିଏ ପଲିସ୍ ମାରିକି ପୁଣି ସିମେଣ୍ଟ ଆଉ ବାଲି ଦେଇକି ଟିକିଏ ଭଲ ମାରିଦେବା ଆଉ ସେଇଟା ନା ସେଇଗୁଡ଼ା ସବୁ କିଛି ମାଇନି ସେଇଟା ଏତେ ଇଏ ନୁହଁ ସେଇଟା ମାଇନର ପ୍ରୋବ୍ଲେମ୍ ଆଉ ସେ ସବୁ ଠିକ୍ ଠାକ୍ ହେଇଯିବ ଆଉ ଯେଉଁ କହୁଛନ୍ତି କ'ଣ କାନ୍ଥ କ'ଣ ଫଟା ଭଳିଆ କହୁଛନ୍ତି ପ୍ଲାଷ୍ଟରଟା ମୁଁ ସେତେବେଳେ ସେଇଥିପାଇଁ ଆପଣଙ୍କୁ କହୁଥିଲି ଆପଣଙ୍କର ଝରକା ଲେବୁଲରେ ଗୋଟେ ମାନେ ଗେଟ୍ ବିମ୍ ଦେଇ ଦେବା ପାଇଁ ନା ଆମର ଗୋଟେ ବିମ୍ ଦେଇଦେଇଥିଲେ ସେ ଆଉ ଅସୁବିଧା ବର୍ତ୍ତମାନ ସେଇ ଜିନିଷଟା ପାଇଁ ବୋଧେ କିଛି ଗୋଟେ ପ୍ରୋବ୍ଲେମ୍ ହେଇଛି ଆଉ ମାନେ କେଉଁ ସାଇଟ୍ଟା ଏଇଟା ଆଚ୍ଛା ଆଚ୍ଛା ହଉ ଠିକ୍ ଅଛି ଆଉ ଗଲେ ଦେଖିଦେବା କ'ଣ ହେଇଛି କ'ଣ ନାହିଁ କିନ୍ତୁ ଯଦି କାନ୍ଥ ଯଦି କିଛି ମାନେ ଫଟା ଥିବ ତାକୁ ନହେଲେ ଆଉ ଥରେ ଖୋଲିଦେଇକି ଆଉ ଥରେ ମାନେ କଂକ୍ରିଟ୍ ମାରିଦେଲେ ଯିବ ହେଇଯିବ କିଛି ଅସୁବିଧା ନାହିଁ ଆପଣତ ମାନେ ତ ଭଲ ପିଲାର ଆଉ ଇଏ ସିଏ କରିକି ଘର କରାହେଇଛି ଆଉ ଘର ତ ଷ୍ଟ୍ରଙ୍ଗ୍ ହେଇଛି କିନ୍ତୁ ହେଇଟା ମାଇନର ପ୍ରୋବ୍ଲେମ୍ ହେଇଟା ସବୁ ହେଇଯିବ କିଛି ଅସୁବିଧା ନାହିଁ କ'ଣ ହେଇଛି ପ୍ଲେଟ୍ ଖୋଲିଯାଇଛି ହଉ ଦେଖିବା କାଲି ଗଲେ ମିସ୍ତ୍ରି ଯାଆନ୍ତୁ ମିସ୍ତ୍ରି ଯାଇକି ଦେଖନ୍ତୁ ଦେଖିକି କ'ଣ କରାଯାଇପାରିବ ନହେଲେ ଟିକିଏ ଦେଖିବା ଆଉ ହଁ ଟିକିଏ ଦେଖିବା ସିମେଣ୍ଟ ବାଲି କ'ଣ ଲାଗିବ ସେ ଗଲେ ଗୋଟେ ପ୍ଲାନିଂ କରିକି ଇଏ କରିବା ଆଉ ହଉ ହଉ ହଉ